ଆଜ୍ଞା ନମସ୍କାର କେତେ ଏଇସବୁ ସିଙ୍ଗଡ଼ା ବରା କେତେ ନେଉଛ ଗୋଟେଟା ପନ୍ଦର ଟଙ୍କା ବେଶୀ କହିଦେଉଛ ଟିକେ ଇଆଡ଼େ ବେଶୀ ରେଟ୍ ହୋଇ ଯାଇଛି ତୁମର ଆଡ଼େ ଏତେ ପନ୍ଦର ଟଙ୍କା ନେଉଛ ଆମର ଆଡ଼େ ପାଞ୍ଚ ଟଙ୍କାରେ ମିଳେ ଗୋଟେଟା ଏମିତି କେମିତି ଓଡ଼ିଶାରେ ବେଶୀ ହିଁ ରେଟ୍ ନେଉଛନ୍ତି ଏଇଠି ସବୁ ମା ସବୁ ବେଶୀ ହିଁ ରେଟ୍ ଅଛି ଆମର କଲିକତାରେ ଯିବ ସେଇଠି ଭଲ ବିକ୍ରି ହେବ ପାଞ୍ଚ ଟଙ୍କାରେ ଆରେ ବାହାରେ ଜିବେନା ସେଇଠି ରହିବେ ଜାଗା ଫାଗା ଅଛି ରହିବେ ଘର ରେଣ୍ଟ୍ ନେଇକି ରହିବେ ଆଉ କ'ଣ ଆରେ ଆମ ସାଙ୍ଗରେ ଯିବେ ସିନା ଆମେ ବତେଇବା ଆମ ସାଙ୍ଗେରେ ଯିବେ ଆମ ଘର ପାଖେରେ ବହୁତ ଜାଗା ଫାଗା ବି ଅଛି ସେଇଠି ରହିବେ ବିକ୍ରୟ କରିବେ ତୁମର ଓଡ଼ିଶାରେ ବେଶୀ ହିଁ ଦାମ ନେଉଛି ଆଜ୍ଞା ମୋଦି ଆସିକି ତ ହେବା କଥା ଯେ ଆମେ ବହୁତ ଦୂରଠୁ ଆସିଛୁ ଦେଇଦିଅ ତୁମର ଦୋକାନ ଦେଖିକି ଆସିଛୁ ଏଠି ହଁ ଆରେ ଆଜ୍ଞା ସେଇଠି ବହୁତ ଭଲ ବେନିଫିଟ୍ ଅଛି ଯାଇକି ଦେଖିବେ ଜାଣିବେ ତାହେଲେ ସିନା କରିବେ ସେଇଠି ସବୁ ପ୍ରକାର କରାଯାଏ ତମେ ଜାଗା ଭୀ କିଣିକି ରହିବ ଆଉ ସେଠି ଭଲ ବେନିଫିଟ୍ ହେବ ତୁମର ସେଇଠି ଘର କରିବ ଦୋକାନ କରିବ